ଆମକୁ ସରକାରଙ୍କ ଠାରୁ ସହାୟତା ମାଛ ଧରିବା ପାଇଁ ଜାଲ ଓ ଡଙ୍ଗା ସରକାର ଯଦି ପ୍ରଦାନ କଲେ ଆମେ ବହୁତ ପରିମାଣରେ ମାଛ ଧରି କି ବିକ୍ରୟ କରି ପରିବାର ଭରଣ ପୋଷଣ କରିଥାନ୍ତୁ କରିଥାନ୍ତୁ କରିଥାନ୍ତୁ କାରଣ ଜାଲ ଡଙ୍ଗା ଥିଲେ ଆମେ ଯେଉଁଠି ବହୁତ ପାଣି ସେଠିକୁ ବି ସେ ଭିତରକୁ ଯାଇକି ବି ଡଙ୍ଗାରେ ଯାଇକି ଜାଲ ମାରିକି ମାଛ ଆଣିଥାନ୍ତୁ ଆମେ ମଶାରିରେ ମାଛ ଧରୁଛୁ ଓ ଟାୱେଲ୍ ବା ଶାଢ଼ିରେ ମାଛ ଧରୁଛୁ ଦୁଇ ସାଇଡ଼୍ରେ ଦୁଇ ଜଣ ଧରିକି ପାଣି ସାଇଡ଼୍ରେ ହିଁ ଆମେ ଧରୁଛୁ ପାଣି ଭିତରକୁ ଯାଇପାରୁନୁ ସେଥିପାଇଁ ଆମକୁ ମାଛ ବି ବେଶୀ ମିଳୁନି ମଝିକୁ ଯଦି ପାଣି ମଝିକୁ ଯଦି ଯାଇକି ଡଙ୍ଗାରେ ଯାଇକି ଜାଲ ମାରିକି ଧରିବୁ ବହୁତ ପ୍ରଚୁର ପରିମାଣରେ ଆମେ ମାଛ ପାଇକି ବିକ୍ରୟ ବି କରି କିଛି ପଇସା ରୋଜଗାର କରିବୁ ଏଣୁ ସରକାରଙ୍କଠୁ ଜାଲ ଡଙ୍ଗା ମିଳିଲେ ଆମକୁ ବହୁତ ସୁବିଧା ହୋଇଥାନ୍ତା ହୋଇଥାନ୍ତା